ହ୍ୟାଲୋ ମୁଁ ହେଉଛି ରମେଶ କୁମାର ସ୍ୱାଇଁ ଆଜ୍ଞା ନମସ୍କାର ମୁଁ ରମେଶ କୁମାର ସ୍ୱାଇଁ କହୁଛି ଆମେ ସାଧାରଣତଃ ଫିଲ୍ଟରରୁ ପାଣି ପିଉଛେ ଆମେ ଇଲେକ୍ଟ୍ରିକ୍ ଫିଲ୍ଟରରୁ ପାଣି ପିଉଛେ ଆମେ କ'ଣ କଲେ ଆମେ ଆଉ ଗୋଟେ ଫିଲ୍ଟରରୁ ପାଣି ପିଇପାରିବା ମାନେ ଦେଶୀ ଯୁଗାଡ଼ ମାନେ ଲୋକାଲ୍ ଯୋଗାଡ଼ କେମିତି ଆମେ କରିପାରିବା ଆ ସର୍ବପ୍ରଥମ ଆମେ ତ ଗାଁ ମାଠିଆ ଘରେ ଯେଉଁ ମାଟି ମାଠିଆ ଥାଏ ପୂରା ଭାଙ୍ଗିଯାଇଥାଏ ଆମେ ତାକୁ ଫୋପାଡ଼ି ଦେଉ ତାକୁ ଆମେ ନ ଫୋପାଡ଼ିକି ତାକୁ ଯଦି ଆମେ ଗୋଟେ ଜାଗାରେ ଏକା କରିକି ରଖିବା ମାନେ ଏକାଠି କରି ରଖିବା ତାକୁ ଭଲ ଭାବରେ ପରିଷ୍କାର ଆମେ ପ୍ରଥମେ ପରିଷ୍କାର କରିବା ଯେକୌଣସି ପାଣି ହେଉ ସେ ପାଣି ଦ୍ୱାରା ଆମେ ତାକୁ ପକେଇକି ରଖିବା ଆଉ ଏମିତିରେ ପକେଇକି ରଖିଲାପରେ ଯେଉଁ ସେଥିରୁ ଯେଉଁ ଗୋଟେ ମାଟିକୁ ଖରାପର ଯେଉଁ ପାଣିଟା ଲେୟାରଟା ଯେଉଁ ତଳକୁ ଆସେ ପାଣି ଲେୟାରଟା ଯେଉଁ ତଳକୁ ଆସେ ସିଏ ଯେଉଁ ଠୂପା ଠପ ପାଣି ଯେଉଁ ଫିଲ୍ଟରିଙ୍ଗ ହୋଇ ପାଣି ଆସେ ସେ ପାଣି ଯଦି ଆମେ ପିଇବା ସେ ପାଣି ବି ଫିଲ୍ଟରିଙ୍ଗ ପାଣି ହେଇଥାଏ ଯାହାର ତାର ଆଉ ଗୋଟେ ବି ଅଛି ପଦ୍ଧତି ଅଛି ତୁଳା ଆମ ଗାଁ ମାଠିଆ ଟିଷୁ ପେପର୍ ଯେଉଁଟା ଆମେ ଯେଉଁଟା ଆମେ ଲୋକଲ୍ ହିସାବରେ ୟୁଜ୍ କରି ଆମେ ପାଣିକି ଫିଲ୍ଟର କରି ପିଇପାରିବା